ସାଧାରଣତଃ ନୋଳିଆ ମାନେ ଯାଇ ସମୁଦ୍ରରେ ସାମୁଦ୍ରିକ ମାଛ ଧରିଥାନ୍ତି ସେମାନେ ଧରିବା ପାଇଁ ସେମାନଙ୍କ ପାଖରେ ବିଭିନ୍ନ ଉପକରଣ ଥାଏ ଯଥା ସେମାନେ ମାଛ ଧରିବା ପାଇଁ ଜାଲ ଡଙ୍ଗା ଏବଂ ଟ୍ରଲର ମଧ୍ୟ ସେମାନେ ବ୍ୟବହାର କରିଥାନ୍ତି ମାଛ ଧରିବା ପାଇଁ ଗଭୀର ସମୁଦ୍ର ମଧ୍ୟରେ ବା ଅଶାନ୍ତ ଜଳ ମଧ୍ୟରେ ସେମାନେ ଦୁଇ ତିନ ଦିନ ଧରି ମାଛ ଧରୁଥାନ୍ତି ଏବଂ ଯେତେବେଳେ ଫେରନ୍ତି ସେମାନେ କୁଇଣ୍ଟାଲ କୁଇଣ୍ଟାଲ ମାଛ ଧରି ନେଇଆସି ତାଙ୍କର ମତ୍ସ୍ୟଜିବୀ ସଙ୍ଘ ଥାଏ ସେହି ସଙ୍ଘରେ ସେମାନେ ଆଣି ମାଛ ଜମା କରନ୍ତି ଏବଂ କାହାକୁ ଅନ୍ୟମାନଙ୍କୁ ବିକ୍ରି ସେମାନେ ସେଇଠି କରନ୍ତି ନାହିଁ କେବଳ ଯେଉଁମାନେ ବ୍ୟବସାୟୀ ଥାନ୍ତି ମାଛ ବ୍ୟବସାୟୀ ସେମାନେ ଯାଇ ତାଙ୍କର ସେହି ସଙ୍ଘରୁ ମାଛ କିଣିକି ଆଣିକି ବଜାରମାନଙ୍କରେ ବିକ୍ରୟ କରିଥାନ୍ତି ଆମ ଅଞ୍ଚଳରେ ବିଭିନ୍ନ ବଡ଼ ବଡ଼ ମାଛ ବ୍ୟବସାୟ କେନ୍ଦ୍ର ଅଛି ଯଥା ଖୋର୍ଦ୍ଧାର ମାଛ ବଜାର ଜଟଣୀର ମାଛ ବଜାର ଏବଂ ଭୁବନେଶ୍ୱର ଚାରି ନମ୍ବର ହାଟ ଏସବୁ ଜାଗାରେ ଅଧିକ ପରିମାଣର ମାଛ ଆସିଥାଏ ଏବଂ ଲୋକମାନେ ଏଇଠୁ ହିଁ ମାଛ ଯାହାର ଯେତେ ଆବଶ୍ୟକ ପରିମାଣର ନେଇଥାନ୍ତି